ହଁ ମ୍ୟାମ୍ ନମସ୍କାର ମୁଁ ଯାଜପୁରରୁ କହୁଥିଲି ତପସ୍ୱିନୀ ବେହେରା ହଁ ମୋର ଟିକେ ଜାଣିବାର ଥିଲା ମେଡ଼ିକାଲ ବିଷୟରେ ତ ଆପଣଙ୍କ ମେଡ଼ିକାଲଟା କେମିତି ଟିକେ କୁହନ୍ତୁ ତ ମୋର ଟିକେ କାନ ଗୋଟିଏ ଖରାପ ଥିଲା ତ ତା'ବିଷୟରେ ଟିକେ ଜାଣିବାକୁ ଚାହୁଁଛି ତ କେମିତି ସେଠି ପେସେଣ୍ଟ ମାନଙ୍କର କେୟାର ନିଆଯାଉଛି ଆଉ ସବୁ ସୁବିଧା ଅଛି କି ନାହିଁ ଟିକେ କୁହନ୍ତୁ ଆଉ ଯଦି କେଉଁ ସୁବିଧା ଅଛି ଗାଡ଼ି ଫାଡ଼ି ପାର୍କିଙ୍ଗ ପାଇଁ କ୍ୟାଣ୍ଟିନ ପାଇଁ ସବୁ ସୁବିଧା ଅଛି ତ ଆଉ କେଉଁ କେଉଁ ଡକ୍ଟର ଅଛନ୍ତି ଆଉ କ'ଣ ଦ ଟିକେଟ ଫିକେଟ କେତେ ଟଙ୍କା କ'ଣ ତ ଆଉ ଅଲଗା ଡକ୍ଟର କେତେବେଳେ ଆସୁଛନ୍ତି ସେମ୍ ଟାଇମ୍ ରେ ମୁଁ କହିଲି ଅଲଗା ଯେଉଁ ଡକ୍ଟର ଅଛନ୍ତି ଅର୍ଥୋପେଡ଼ିକ ଗାୟନିକ୍ ସେମାନେ ସବୁ କେଉଁଠୁ ଆସୁଛନ୍ତି ଡକ୍ଟର ଗୁଡ଼ାକ ମୋର ଟିକେ ଇୟର ଖରାପ ଥିଲା ତ ତା' ବିଷୟରେ ଜାଣିବାକୁ ଚାହୁଁଥିଲି

ଆଉ ଆଉ ସେଠି ଖାଇବାର ସୁବିଧା ଅଛି ତ ଆଉ ମେଡ଼ିସିନ ଷ୍ଟୋର ସେଠୁ କେତେ ବାଟ ହଁ ଆଉ ପାର୍କିଙ୍ଗର ସୁବିଧା ସବୁଅଛି ମାନେ ପେସେଣ୍ଟ ମାନଙ୍କ କେୟାର ଠିକ ଭାବରେ ନିଆଯାଉଛି ତ ତ ଆମେ ଫ୍ୟାମିଲି ନେଇକି ଯିବୁ ସେଠି ରହିବା ସୁବିଧା ହେବ ତ ଆଉ ମେଡ଼ିକାଲରେ ସବୁ ଠିକ ଟାଇମ୍ ରେ ଔଷଧପତ୍ର ମାନେ ଦିଆଯାଉଛି ତ ଖାନା ସବୁଦିନ ପାଇଁ ଅଛି ନା ତାଙ୍କ ପାଇଁ କିଛି କ୍ୟାଣ୍ଟିନ ସୁବିଧା ଅଛି ହେଉ ମ୍ୟାଡ଼ମ ମୁଁ ରଖୁଛି ତା'ହେଲେ ନମସ୍କାର